ଆମ ଏଇ ଗ୍ରାମାଞ୍ଚଳରେ ଖେଳର ସୁବିଧା ସେମିତି କିଛି ନାହିଁ ଓ ପଡ଼ିଆ ମଧ୍ୟ ପଡ଼ୁନାହିଁ ଆଉ ସହରାଞ୍ଚଳରେ ତାଙ୍କର ଫିଲ୍ଡ ରହିଛି ଆଉ ତାଙ୍କର ଖେଳ ସାମଗ୍ରୀ ମଧ୍ୟ ସବୁ ପ୍ରକାର ଅଛି ଗାଁ'ରେ କୋଚ୍ଫୋଚ୍ କୋଚିଂ ଦେବା ପାଇଁ ସେମିତି କେହି ନାହାନ୍ତି ଆଉ ଗାଁ'ରେ ଆମର ନିଜେ ଯେ ଯେମିତି ଖେଳିବାର ଖେଳନ୍ତି ତାହାକୁ କିଛି ନିଜ ମନରୁ ହିଁ ଖେଳିଥାନ୍ତି କିନ୍ତୁ ସହରାଞ୍ଚଳରେ ତାଙ୍କର କୋଚ୍ କୋଚିଂ ହୁଅନ୍ତି କୋଚ୍ ତାଙ୍କର ଅଛନ୍ତି ଆଉ ତାଙ୍କର ବଡ଼ ଫିଲ୍ଡ ମଧ୍ୟ ରହିଛି ଷ୍ଟାଡ଼ିୟମ୍ରେ ତାଙ୍କର ଖେଳନ୍ତି ଆମ ଗାଁ ଠାରୁ ସେମିତି ଷ୍ଟାଡ଼ିୟମ୍ ନାହିଁ ସହରାଞ୍ଚଳରେ ଷ୍ଟାଡ଼ିୟମ୍ ରହିଛି ଷ୍ଟାଡ଼ିୟମ୍ରେ ସେମାନେ ଖେଳନ୍ତି ଆଉ ଗାଁ'ରେ ସେମିତି କିଛି ଷ୍ଟାଡ଼ିୟମ୍ ତ ନାହିଁ ସେମିତିରେ ଖେଳନ୍ତି ଫୁଟବଲ୍ ହେଉ ହକି ଖେଳ ହେଉ କି ଆଉ ଭଲି ଭଲି ଖେଳରେ ତାଙ୍କ ଗାଁ'ରେ ଆମର ଏମିତି ନେଟ୍ ନେଟ୍ର ସୁବିଧା ନେଟ୍ ନାହିଁ ଆଉ କ୍ରିକେଟ୍ ଖେଳିବା ପାଇଁ ତାଙ୍କର ଏମିତି ହାତ ତିଆରି ଏମିତି ଖଣ୍ଡେ ବ୍ୟାଟ୍ ଅଛି ଆଉ ସହରାଞ୍ଚଳରେ ତାଙ୍କର ଖେଳ ସାମଗ୍ରୀ ତାଙ୍କର ମିଳିଥାଏ ତାଙ୍କର କିଣିକି ରଖି କିଣିଥାନ୍ତି ତାଙ୍କର ସାମଗ୍ରୀ ସବୁ ରହିଛି ମନଇଚ୍ଛା ପ୍ରାକ୍ଟିସ୍ କରିପାରନ୍ତି ତାଙ୍କର ଆଗକୁ ସହରାଞ୍ଚଳରେ ତାଙ୍କର ଆଗକୁ ବଢ଼ିବାର ସୁଯୋଗ ମଧ୍ୟ ରହିଥାଏ ତ ଗ୍ରାମାଞ୍ଚଳରେ ଖେଳରେ ଆଗକୁ ଯିବାର ସୁବିଧା ସେମିତି ରହିନଥାଏ